ଓଜନ ବଢ଼େଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଆମ ଗାଁର ଘରୋଇ ଉପଚାର ହେଲା ସକାଳୁ ସକାଳୁ ପଖାଳ ଭାତ ଖାଇବେ ଏବଂ ଦ୍ୱିପହରେ ବି ଭାତ ଖାଇବେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିଥାଏ ଏବଂ ବିଭିନ୍ନ ପ୍ରକାର ଭିଟାମିନ ଯୁକ୍ତ ଫଳ ପନିପରିବା ଖାଇବା ଦ୍ୱାରା ଓଜନ ବି ବଢ଼ିଥାଏ